ଢେଙ୍କାନାଳ ଜିଲ୍ଲା ବର୍ତ୍ତମାନ ସାରା ଓଡ଼ିଶାରେ ରାଜନୀତିକ କ୍ଷେତ୍ରରେ ପ୍ରଥମ କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ଏହି ଜିଲ୍ଲାରୁ ଆମର ମହିୟସୀ ମହିଳା ଯେ ଥିଲେ ନନ୍ଦିନୀ ଶତପଥୀ ସେ ମୁଖ୍ୟ ମନ୍ତ୍ରୀ ଥିଲେ ବର୍ତ୍ତମାନ ବିଜେପିର ଯିଏ ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ସେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଅଛନ୍ତି ଅବିଭକ୍ତ ଏହି ଢେଙ୍କାନାଳ ଅନୁଗୁଳ ଜିଲ୍ଲାରୁ ସେଇଥି ପାଇଁ ଢେଙ୍କାନାଳ ଜିଲ୍ଲା ରାଜନୀତିକ କ୍ଷେତ୍ରରେ ଏବେ ପ୍ରଥମ ସ୍ଥାନ ଅଛି କିନ୍ତୁ ଅନୁଗୁଳ ଏବଂ ଢେଙ୍କାନାଳ ବିଭାଜନ ହେବା ଫଳରେ କିଛିଟା ରାଜନୀତିକ ହେଉ ବା ପ୍ରଶାସନିକ କ୍ଷେତ୍ରରେ ନିଶ୍ଚିତ ଭାବରେ କିଛି ବିଭାଜନ ହୋଇଯାଇଛି ଯାହା ହେଲେ ବି ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲା ଯିଏ ଥିଲେ କେପି ସିଂ ଦେଓ ସେ ଅନେକ ବାର ଢେଙ୍କାନାଳ ଜିଲ୍ଲା ପାଇଁ କଂଗ୍ରେସ ତରଫରୁ ମନ୍ତ୍ରି ମଧ୍ୟ ହୋଇଥିଲେ ଏଥିରେ ବହୁ ଦଳୀୟ ବ୍ୟବସ୍ଥା ଅଛି ଏଠି କଂଗ୍ରେସ ବିଜେପି ବିଜେଡ଼ି ତିନୋଟି ଦଳ ନିଶ୍ଚିତ ଭାବରେ ପରସ୍ପର ପ୍ରତିଦ୍ବନ୍ଦୀ ତ ଅଟନ୍ତି କିନ୍ତୁ ମୁଖ୍ୟତଃ ବର୍ତ୍ତମାନ ଆମେ ଯାହା ଶାସନକୁ ଏବଂ ରାଜନୀତିକ କ୍ଷେତ୍ରରେ ସଂରକ୍ଷଣ ଯେଉଁ ବ୍ୟବସ୍ଥା ଅଛି ଆମେ ଯଦି ଏହାକୁ ଅନୁମାନ କରା ଯାଏ ନିଶ୍ଚିତ ଭାବରେ ବର୍ତ୍ତମାନ ବିଜେପି ଏବଂ ବିଜେଡ଼ି ମଧ୍ୟରେ ପରସ୍ପର ପାଖା ପାଖି ହେଇକି ଅଛନ୍ତି ତେଣୁ ଭବିଷ୍ୟତରେ ଏହି ଯେଉଁ ସଂସଦୀୟ କ୍ଷେତ୍ର ଅଛି ଢେଙ୍କାନାଳ ଏଇଠୁ କିଏ ଜିତିବ ଅଧିକା କହିହେବ ନାହିଁ ଆମେ ଆଶା କରୁଛୁ ଯଦି ଧର୍ମେନ୍ଦ୍ର ପ୍ରଧାନ ଏଠି ଯଦି ଠିଆ ହୁଅନ୍ତି ନିଶ୍ଚିତ ଭାବରେ ଏହି ଢେଙ୍କାନାଳ ସଂସଦୀୟ କ୍ଷେତ୍ରଟି ବୋଧେ ବିଜେପି ହାତକୁ ଯିବ ବୋଲି ଆମେ ଅନୁମାନ କରୁଛୁ